ମୋତେ କ୍ୟାରମ୍ ବୋର୍ଡ଼ ବହୁତ ଇଚ୍ଛା ମୁଁ କ୍ୟାରମ୍ ବୋର୍ଡ଼ ଖେଳିଛି ଆଉ ସେଠି ଚାରିଜଣ ଖେଳିପାରନ୍ତି ଆଉ ପିକ ଗ୍ରୁପର ଧଳା ଥାଏ କେଉଁ ଗ୍ରୁପର କଳା ଥାଏ ଆଉ ନଅ ନଅଟା ଲେଖାଏଁ ପିକ ଦିଆଯାଇଥାଏ ଆଉ ମଝିରେ ଗୋଟେ ରେଡ଼୍ର ପିକ ମଧ୍ୟ ଥାଏ ଆଉ ଚାରିଟା କର୍ଣ୍ଣର ଥାଏ ସେ କର୍ଣ୍ଣର ଭିତରେ ଗୋଲା ଚାରିଟା ଥାଏ ସେ ଗୋଲା ଭିତରେ ଯେଉଁ ଗ୍ରୁପ ଯଦି ଗୋଟେ ପିକ ପକାନ୍ତି ତାଙ୍କର ଗୋଟେ ପଏଣ୍ଟ ହୋଇଥାଏ ଆଉ ସେଇଟା ବହୁତ ଲୋକ ପଇସା ବାନ୍ଧିକି ମଧ୍ୟ ଖେଳିଥାନ୍ତି ତାହାଦ୍ଵାରା ବହୁତ ଏଞ୍ଜୟ ମଧ୍ୟ କରିଥାନ୍ତି ଆଉ ମୋର ମୋର ବି ବହୁତ ପସନ୍ଦ ପିକ ମୁଁ ସ୍କୁଲ ଟାଇମ୍ରେ ଗୋଟେ ଥର ଖେଳିଥିଲି ବହୁତ ଭଲରେ ଖେଳିଥିଲି ଫାଷ୍ଟ ପ୍ରାଇଜ୍ ମଧ୍ୟ ମୁଁ ଆଣିଥିଲି ଆଉ ଲୁଡ଼ୁ ଗେମ୍ ଲୁଡ଼ୁ ଗେମ୍ ତ ମୋତେ ବହୁତ ଇଚ୍ଛା ଲୁଡ଼ୁ ଗେମ୍ରେ ଯଦି ଛଅ ଫୁଟିଲା ବୋଲେତ ଆମେ ବାହାରିଥାଉ ଆଉ ଯଦି ଆମର ଯଦି ଆଗରେ ଆଗରେ ଯେଉଁ ପିକ ଥାଏ ସେଇ ପିକକୁ ମଧ୍ୟ ଯଦି କେତେ ସଂଖ୍ୟାରେ ଖାଇବା ପାଇଁ ଯଦି ଥାଏ ଆମେ ସେତିକି ସଂଖ୍ୟା ପକାଇ ମଧ୍ୟ ସେଇଟା ସେଇ ପିକକୁ ଆମେ ଖାଇ ପକାଇ ଦେଇଥାଉ ଆଉ ସେ ଭିତରକୁ ପଳାଇଯାଇଥାଏ ଆଉ ମୋତେ ବହୁତ ଇଚ୍ଛା ଲୁଡ଼ୁ ଗେମ୍ ଲୁଡ଼ୁ ଗେମ୍ରେ ଆମେ ପଇସା ମଧ୍ୟ ବାନ୍ଧିକି ଖେଳିଥାଉ ଲୁଡ଼ୁ ଗେମ୍ରେ ବହୁତ ଲୋକ ମଧ୍ୟ ସେଠି ଖେଳା ଖେଳିପାରିଥାନ୍ତି ଟିମ୍ ଖେଳିଲେ ତ ଲୁଡ଼ୁ ଗେମ୍ରେ ଟିମ୍ ଖେଳିଲେ ତ ବହୁତ ମଜା ଲାଗିଥାଏ ଆମେ ସବୁବେଳେ ପରିବାର ସହ ମିଶିକି ଲୁଡ଼ୁ ଗେମ୍ ବହୁତ ଥର ଖେଳିଛୁ ଆଉ ବହୁତ ଥର ମଧ୍ୟ ମୁଁ ଜିତିଛି